ଇଲେକ୍ଟ୍ରି ମୋଟର୍କୁ ଆମେ ଗୋଟେ ସୁରକ୍ଷିତ ଜାଗାରେ ରଖିବା ଯେହେତୁ ତାକୁ ପାଣି ପଡ଼ିବାକୁ ଦେବାନି ଆଉ ଟିକେ ଉଚ୍ଚା ଜାଗାରେ ମୋଟର୍ଟିକୁ ରଖିବା ଯେହେତୁ ସେ ଭଲ ଭାବରେ ପାଣିକୁ ପାଣିକୁ ଟାଣିକି ସପ୍ଲାଏ କରିପାରିବ ଚାରି ସବୁ ଜାଗାରେ ପହଞ୍ଚିପାରିବ ଇଲେକ୍ଟ୍ରି ମୋଟର୍ ଦ୍ୱାରା ଆମେ ବହୁତ ଗୁଡ଼ିଏ ଜାଗାକୁ ପାଣି ପହଞ୍ଚାଇ ପାରିବା ଆଉ ଲୋକମାନଙ୍କୁ ଲୋକମାନଙ୍କର ସୁବିଧା ପାଇଁ ଇଲେକ୍ଟ୍ରି ମୋଟର୍ ଭଲ କାମ କରେ ଆଗକାଳରେ ଲୋକମାନେ ପରିଶ୍ରମ କରି ପାଣି କାଢ଼ୁଥିଲେ ଆଜିକାଲି ଇଲେକ୍ଟ୍ରିକ୍ ମୋଟର୍ ଦ୍ୱାରା ଲୋକମାନେ ସୁବିଧାରେ ପାଣି ପାଇପାରୁଛନ୍ତି ଯେହେତୁ ଲୋକମାନଙ୍କୁ କଷ୍ଟ ଏତେ କରିବାକୁ ପଡ଼େ ନାହିଁ